ଆଜ୍ଞା ନମସ୍କାର ଆପଣଙ୍କ ନା କ'ଣ ଆଜ୍ଞା ଟାଇଟେଲ୍ କ'ଣ ଆଜ୍ଞା ଆଜ୍ଞା ମୁଁ ଧରିତ୍ରୀ ଟିଭିରୁ ସମ୍ବାଦିକ କହୁଥିଲି ଆଜ୍ଞା ଆପଣ ଗାଁ କୁଠି ଆଜ୍ଞା ପ୍ରପର୍ ଗାଁ ଆଜ୍ଞା ଆଚ୍ଛା ଆପଣଙ୍କ ଏଇ ନବରଙ୍ଗପୁର ଏରିଆରେ କ'ଣ ବିରିୟାନୀ ପାଇଁ କଣ ସ୍ପେଶାଲ ବ୍ୟବସ୍ଥା କ'ଣ ଅଛି ଆଜ୍ଞା ହଁ ଆଚ୍ଛା ଆଜ୍ଞା ଆଉ କ'ଣ ପ୍ଲେଟ୍ କେତେ ଆଜ୍ଞା ହଁ ଏଇ ନବରଙ୍ଗପୁର ଏରିଆରେ ପ୍ରାୟତଃ ଲୋକମାନେ କ'ଣ ବିରିୟାନୀକୁ ବେଶୀ ପସନ୍ଦ କରନ୍ତି ନା କ'ଣ କେମତି ହଁ ଆପଣ ନିଜେ ମଧ୍ୟ ପ୍ରିପେଆର୍ କରନ୍ତି ଆଜ୍ଞା ଆଜ୍ଞା ଆଉ ବିରିୟାନୀ କେମିତି ତିଆରି କରାଯିବ ତାର ପ୍ରୋସେସ ଟିକେ କହିପାରିବେ କି ଆଜ୍ଞା ସଂକ୍ଷେପରେ

କେଉଁଠି ବାହର ପର୍ଯ୍ୟଟକ ମାନେ ଆସିକରି ମଧ୍ୟ ଖାଉଛନ୍ତି ଆଜ୍ଞା ଆଜ୍ଞା ଆଜ୍ଞା ଆଉ ଆପଣ ଏଠି କେତେ ବର୍ଷ ହେଲା ଅଛନ୍ତି ଆଜ୍ଞା ଦଶ ବର୍ଷ ମାନେ ଫ୍ୟାମିଲି ସହିତ ଅଛନ୍ତି ନା କେମତି ଆଜ୍ଞା ଆଉ ନବରଙ୍ଗପୁର ଡିଷ୍ଟ୍ରିକର ପରିବେଶ କେମିତି ଅଛି ଆଜ୍ଞା ଆଜ୍ଞା ଆଜ୍ଞା ବିରିୟାନିର ଆବଶ୍ୟକତା ବେଶି ଅଛି ଆଜ୍ଞା ନାଇଁ ମୁଁ ଆମ ନବରଙ୍ଗପୁର ଡିଷ୍ଟ୍ରିକର ଲୋକମାନେ ବହୁତ ପସନ୍ଦ କରନ୍ତି ନାଇ କି ଆଜ୍ଞା ଆଉ କ'ଣ ନା କ ହଁ କ'ଣ ବସ୍ ଫସରେ ଯେଉଁ ଟ୍ରାଭେଲର୍ସ ମାନେ ଆସୁଛନ୍ତି ତାଙ୍କେମାନେ ମଧ୍ୟ ଖାଉଛନ୍ତି ଆଜ୍ଞା ଆଜ୍ଞା ଆଜ୍ଞା ଇଟା ମୁଇଁ ଏଇଟା କ'ଣ ପବ୍ଲିସ୍ କଲେ ଆପଣଙ୍କ କିଛି ଅସୁବିଧା ନାଇଁ ତ ଆଜ୍ଞା ମୁ ଇଟା ପେପର ଆଉଟ୍ କଲେ ନାଇଁ ମାନେ ଆମ ରିପୋର୍ଟ୍ ଆମ ରିପୋର୍ଟ କରିଛୁ ତ ଆଜ୍ଞା ନାଇଁ ଆମେ ଗୋଟ ରିପୋର୍ଟ କଲେକ୍ସନ କରି ବୁଲୁଛୁ ଯେ ପ୍ରକୃତରେ ନବରଙ୍ଗପୁର ଡିଷ୍ଟ୍ରିକ୍ଟ ବା ନବରଙ୍ଗପୁର ଏରିଆରେ କ'ଣ ବିରିୟାନିର ଆବଶ୍ୟକତା ଅଛି କି ନାହିଁ ଯଦି ଅଛି ସେ କେଉଁ ଭଳିଆ ଅଛି ସେ ବିଷୟରେ ଗୋଟେ ଆମେ ଗୋଟେ ବାୟୋଗ୍ରାଫି ନାଇଁ ନାଇଁ ନାଇଁ ଆପଣ କିଛି ହେବ ନାହିଁ ଆଜ୍ଞା ଠିକ ଅଛି ଆଜ୍ଞା ନାଇଁ କିଛି ପ୍ରୋବ୍ଲେମ୍ ନାହିଁ ଆଜ୍ଞା ହଉ ଠିକ୍ ଅଛି ଆଜ୍ଞା ଧନ୍ୟବାଦ ଆଜ୍ଞା